ମୁଁ ଗୋଟେ କମ୍ପାନୀରେ ଚାକିରି କରୁଛି ଦୁଇ ଚାରି ଦୁଇହଜାର ତେଇଶି ତାରିଖ ଗୁରୁବାର ଦିନ ଏକ କ୍ୟାବ୍ ବୁକ୍ କରିଥିଲି ମୁଁ ଭୁବନେଶ୍ୱରଠୁ ଯାଜପୁର ଯିବା ପାଇଁ ଗୋଟେ କ୍ୟାବ୍ ବୁକ୍ କରିଥିଲି ହେଲେ ରାସ୍ତାରେ ଯିବା ପାଇଁ କିଛି ମିଳୁନଥିଲା ବହୁତ ଅସୁବିଧା ହଉଥିଲା ସେଥିପାଇଁ ମୁଁ ଗୋଟେ କ୍ୟାବ୍ ବୁକ୍ କରିଥିଲି ଆଉ କ୍ୟାବ୍ ଆସୁ ପହଞ୍ଚୁ ପହଞ୍ଚୁ ଦଶ ମିନିଟ୍ ପନ୍ଦର ମିନିଟ୍ ଏମିତି ଟାଇମ୍ ଲାଗିଗଲା ମୋର ବି କମ୍ପାନୀରେ ଯିବା ପାଇଁ ବହୁତ ଲେଟ୍ ହଉଥିଲା ସେଥିପାଇଁ ମୋ ଘରଠୁ କମ୍ପାନୀ ବହୁତ ଦୂର ସେଥିେପାଇଁ ଟାଇମ୍ରେ କିଛି ମିଲୁନଥିଲା ବଳେ ମୁଁ ଗୋଟେ କ୍ୟାବ୍ ବୁକ୍ କରିଥିଲି ଓ ଭୁବନେଶ୍ୱର ଟୁ ଯାଜପୁର ଯିବା ପାଇଁ କ୍ୟାବ୍ ଗୋଟେ ବୁକିଂ କରିଥିଲି